ମୁଁ ଗୋଟେ ସପିଙ୍ଗ୍ ମଲ୍ ଯାଇଥିଲି ସେଠି ବହୁତ ଏତେ ଗୁଡ଼ାଏ ଶାଢ଼ୀ ଦେଖିଲି ଶାଢ଼ୀ ଦେଖିଲା ପରେ ମୋତେ ଗୋଟେ ବହୁତ ସୁନ୍ଦର ଶାଢ଼ୀରେ ମିଳିଲା ମିଳିଲା ପରେ ତା'ର୍ କଲର୍ ଥିଲା ବ୍ଲାକ୍ କଲର୍ ତ ମୁଁ ସେଇ ଶାଢ଼ୀଟାକୁ ନେଇକି ଆସି ଆସିଲା ପରେ ମୋ ସାଙ୍ଗମାନେ କହିଲେ ପାଁଶହ ଟଙ୍କାରେ ଏତେ ସୁନ୍ଦର ଶାଢ଼ୀ ତା'ପରେ ମାମା କହିଲେ କି ଆଉ ସେଟା ତ ତିନି ମାସ ପିନ୍ଧିଲା ପରେ କଲର୍ ଛାଡ଼ିଯିବ ତା'ପରେ କଲର୍ ଛାଡ଼ିଯିବ ଏ ଶାଢ଼ୀଟା ତୁ କ'ଣ କହିବୁ ଏଇଟା ତ ତିନି ମାସ ଗଲା ପରେ କଲର୍ ଛାଡ଼ିଯିବ ତ ମୁଁ କହିଲି ନାଇଁ ମାମା ଏଇଟା ଭଲ ପଡ଼ିବ ଶାଢ଼ୀଟା ତା'ପରେ ମୁଁ ଶାଢ଼ୀଟା ପିନ୍ଧିଲି ପିନ୍ଧିଲା ପରେ ମୋତେ ବହୁତ ସୁନ୍ଦର୍ ଦେଖାଗଲା ତ ମୋ ସାଙ୍ଗମାନେ କହିଲେ ପାଁଶହ ଟଙ୍କାର ତ ବହୁତ ବଢ଼ିଆ ଶାଢ଼ୀ ହେଇଛି ତା'ପରେ ମୁଁ ପିନ୍ଧିକି ଗଲି ପିନ୍ଧିଲା ପରେ ମୋତେ ସେ ଶାଢ଼ୀର ବହୁତ ବଢ଼ିଆ ଲାଗୁଥିଲା ପିନ୍ଧିବା ପାଇଁ ବହୁତ ସୁନ୍ଦର ବି ଥିଲା ଆଉ ସେଠାରେ ସେଇଟା କେତେ ଗୁଡ଼େ ବିଭିନ୍ନ ବିଭିନ୍ନ ପ୍ରକାର ଶାଢ଼ୀ ଥିଲା କିନ୍ତୁ ମୋତେ ଏଇ କଲର୍ଟା ବହୁତ ଭଲ ଲାଗିଲା ମୋ ସାଙ୍ଗମାନେ ବି କହିଲେ ବହୁତ ସୁନ୍ଦର ଦେଖା ମାନେ ଦେଖାଯାଉଛି ଶାଢ଼ୀଟା ମୁଁ କହିଲି ତମେମାନେ ତ କହୁଥିଲ ସୁନ୍ଦର ଦେଖାଯାଉଛି ବୋଲି ତ ମୋ ମାମା କହୁଥିଲା ନା ଆଉ ଚିରି ଯିବ ବୋଲି ତ ବହୁତ ଭଲ ଲାଗୁଛି ମେସୋରେ ବି ବହୁତ ବହୁତ ସୁନ୍ଦର ସୁନ୍ଦର ଶାଢ଼ୀ ଆସେ କିନ୍ତୁ ମୋତେ ସପିଙ୍ଗ୍ ମଲ୍ରେ ଶାଢ଼ୀ ବହୁତ ଭଲ ଲାଗିଲା